ସରକାରୀ ସରକାର ଆମକୁ ବହୁତ ସୁବିଧା ଦେଇଛନ୍ତି ଗାଁରେ ବନ୍ଧ ଅଛି ନଳ କୂଅ ଅଛି ତାପରେ ଛୁଆମାନେ ପାଠପଢ଼ିବା ପାଇଁ ସ୍କୁଲ୍ ଅଛି ସ୍କୁଲ୍ରେ ବହି ଦେଉଛନ୍ତି ଡ୍ରେସ୍ ଦେଉଛନ୍ତି ପିନ୍ଧିବାପାଇଁ ଚପଲ ଦେଉଛନ୍ତି ଖାଇବାପାଇଁ ଅଣ୍ଡା ଦେଉଛନ୍ତି ଡାଲି ଦେଉଛନ୍ତି ତାପରେ ସୋୟାବିନ୍ ବେଡ଼ି ସୋୟାବିନ୍ ବଡ଼ି ଦେଉଛନ୍ତି ତାପରେ ଗଲା ଯେ

ଆଉ ସମସ୍ତଙ୍କୁ ଦେଖୁଛନ୍ତି ସରକାର କଣ କରୁଛନ୍ତି ସବୁ ସବୁଆଡ଼େ ସବୁ ସୁବିଧା ଯୋଗା ଯାଇଚି ଗଛ ଲତା ବି ଯୋଗାଇବା ପାଇଁ କହୁଛନ୍ତି ସମସ୍ତକୁ ନେଇକା ଖାଇବା ପାଇଁ ଦେଉଛନ୍ତି ପିନ୍ଧିବା ପାଇଁ ଦେଉଛନ୍ତି ଛୁଆମାନଙ୍କୁ ଦେଖ ଯିବାପାଇଁ ସାଇକେଲ୍ ଦେଉଛନ୍ତି ବଡ଼ ଛୁଆମାନଙ୍କୁ ତାପରେ ବହୁତ ଟାଇଫେନ୍ ମାନେ ମିଲୁଛି ତାପରେ ଗାଁରେ ବି ବହୁତ ଉନ୍ନତି ହେଉଛି ସବୁ ମିଶନ୍ ମନେ ମିଶନ୍ ଶକ୍ତି ମନେ ଅଛନ୍ ମିଶନ୍ ଶକ୍ତି ବାଲେ ନେଇକେଁ ଋଣ ଦଉଛନ୍ ଗ୍ରୁପ୍ ଗ୍ରୁପ୍ରୁ ଋଣ ଦେଉଛନ୍ତି ଛେଲ ଚାଷ ପାଇଁ ଛେଲ ଦେଉଛନ୍ତି ଗାଈ ଚାଷ ପାଇଁ ଗାଈ ଦେଉଛନ୍ତି ବହୁତ ସାମାନ ଯୋଗାଇ ଦେଉଛନ୍ତି ସରକାର